ନମସ୍କାର ଆଜ୍ଞା ଆମର ଏଠି ସବୁ ଡକ୍ଟର୍ ଆସନ୍ତି ଆଉ ସବୁ ଚକ୍ଷୁ ବିଭାଗର ଆସନ୍ତି ଏଠି ଫ୍ୟାସିଲିଟି ଅଛି ସବୁପ୍ରକାର ଅଛି ହଁ ବେଡ଼୍ କ୍ଲିନ୍ ସବୁ ଓକେ ଆଜ୍ଞା ଆଜ୍ଞା କେବେ ଆସିବେ କେବେ ନା ସବୁ ଓଡ଼ିଶା ଭିତରୁ

ହଉ ଠିକ୍ ଅଛି ପେମେଣ୍ଟ୍ ମାନେ ଆପଣ ଆସନ୍ତୁ ରୁମ୍ ରହିଲାବେଳେ ସବୁ ରୁମ୍ର ଅଲଗା ଅଲଗା ଚାର୍ଜେସ୍ ଅଛି ଆସନ୍ତୁ

କଟିବ ସେଇଟା ଆପଣଙ୍କର କ'ଣ ଇଏ ଦେଖିନେ ଜଣାପଡ଼ିବ

ହଉ ଆଜ୍ଞା ହଉ ମେଡ଼ିସିନ୍ ଆପଣ ଆସିଲେ ସିନା କ'ଣ ପ୍ରୋବ୍ଲେମ୍ ହେଇଛି ଦେଖିଲେ ଜଣାପଡ଼ିବ ଡକ୍ଟର୍ ଆପଣ ଆସିଲେ ସିନା ଜଣାପଡ଼ିବେ ଆପଣ ଆସନ୍ତୁ ସେଦିନ ତା'ପରେ ଆସିଲା ପରେ ଆପଣଙ୍କର କ'ଣ ହେଇଛି କିଛି ଅସୁବିଧା ନାହିଁ ଆପଣ ଆସନ୍ତୁ ଆପଣଙ୍କର କ'ଣ ହେଇଛି ପ୍ରୋବ୍ଲେମ୍ ସେଇଟା ଡକ୍ଟର୍ ଦେଖିଲା ପରେ ତା'ପରେ କହିବେ ନା ଫ୍ୟାସିଲିଟି ସବୁପ୍ରକାର ଅଛି ନା ନା ନା ବେଡ଼୍ ବେଡ଼୍ ମିଳିବ କନ୍ଫର୍ମ

ବେଡ଼୍ ଆଉ ରୁମ୍ କ୍ଲିନ୍ ଆଉ ତ ଆପଣ ଯେତେବେଳେ ଯାହା ଦରକାର ସେଇଟା ସବୁ ଜିନିଷ ଫ୍ୟାସିଲିଟି ଦିଆ ହେବ ଆଉ କ'ଣ ହଉ ସବୁ ସବୁ ଅଛନ୍ତି ସେ ତ ସପ୍ତାହରେ ତିନିଦିନ ଆସୁଛନ୍ତି ତିନିଦିନ ସବୁ ବିଭାଗର ଅଲଗା ଅଲଗା ଅଛନ୍ତି ଆପଣ କେବେ ଆସିବେ କହୁ ନାହାଁନ୍ତି କେ କେତେ ତାରିଖ କହି ଦିଅନ୍ତୁ ସେମିତି ଆସନ୍ତୁ ସେମିତି କିଛି ଅସୁବିଧା ନାହିଁ ଦେଖାଇଦେବେ ଆଉ ହଁ କାର୍ଡ଼ ଆଣିଥିବେ ଆଧାର ଆଧାର କାର୍ଡ଼ ଆଣିଥିବେ ଆଧାର ଆଧାର ହ ହଁ ଆଧାର କାର୍ଡ଼ ଉଇଥ୍ ପ୍ୟାନ୍ ଯଦି ଥିବ ଆଣିଥିବେ ଭଲ ଆଧାର ଆଧାର ସବୁଠୁ ବେଟର୍ ଆଧାର କାର୍ଡ଼୍ ନିହାତି ଦରକାର ପେସେଣ୍ଟ୍ର ଦରକାର ଘର ଲୋକଙ୍କର ଜଣେ ଅଧେ ଆଣିଲେ ଚଳିବ ସମସ୍ତଙ୍କର ଏଠି ଏତେ ହଁ